ମୁଁ ପି ଟି ଉଷାଙ୍କ ବିଷୟରେ ଅଳ୍ପ ଅଳ୍ପ ଶୁଣିଛି ସେ ଜଣେ ଦୌଡ଼ା ରାଣୀ ସିଏ ତାଙ୍କ ଜୀବନରେ ବହୁତ କିଛି ସଂଘର୍ଷ କରିଛନ୍ତି ଏବଂ ଦୌଡ଼ିବାରେ ବିଜୟଲାଭ କରିଛନ୍ତି ଆଉ ମୁଁ ଚାହିଁ ମାନେ ଏ ଆଶା କରିପାରେ କି ମୋର ଝିଅ ସେଇ ପି ଟି ଉଷାଙ୍କ ଭଳି ହେଉ